ହଁ ଅନେକ ପର୍ଯ୍ୟଟନସ୍ଥଳୀ ଅଛି ଯାହାକୁ ମୁଁ ଆମ ଘରକୁ ଆସୁଥିବା ଅତିଥିମାନଙ୍କୁ ବୁଲାଇବାକୁ ନେବି ଆମ ଓଡ଼ିଶାର ପୁରୀ ଜିଲ୍ଲାର ପୁରୀ ଜଗନ୍ନାଥ ମନ୍ଦିର ଏବଂ ସେଠାର ସମୁଦ୍ରକୁ ଏବଂ ଚିଲିକା କୋଣାର୍କ ନନ୍ଦନକାନନ ଏହିସବୁ ଅନେକ ଦର୍ଶନୀୟ ସ୍ଥଳୀ ଅଛି ଏବଂ ସେହି ସ୍ଥାନ ଗୁଡ଼ିକ ଦେଖିବା ପାଇଁ ମଧ୍ୟ ବହୁତ ଭଲ ଲାଗେ ସେହି ସ୍ଥାନ ବୁଲା ବୁଲି କଲେ ଭଲ ଲାଗେ ଆନନ୍ଦ ମିଳିଥାଏ ମୁଁ ସେହି ସ୍ଥାନକୁ ମୋ ଅତିଥି ମାନଙ୍କୁ ବୁଲାଇବାକୁ ନେବି